ଏହି ବୃତ୍ତିରେ ବହୁତ୍ ପରିବର୍ତ୍ତନ ଅଛି ନିରାମିଷ ଦୋକାନ ବି ଅଛି ଆଉ ଆମିଷ ଦୋକାନ ବି ଅଛି ନିରାମିଷ ସିଏ ତା' ବେପାର ପନିପରିବା ଯାହା ବି ଫଳମୂଳକୁ ନେଇ ବେପାର କରୁଛି ଆମିଷ ସିଏ ବି ତା'ର ଯାହା ଛେଳି ହେଉ କୁକୁଡ଼ା ହେଉ ଅଣ୍ଡା ହେଉ ଯାହା ବି ହେଉ ସିଏ ବି ତା'ର ବେପାର କରୁଛି କିନ୍ତୁ ସଦାବେଳେ ନିରାମିଷ କ୍ଷତି ପହଞ୍ଚୁଛି କାହିଁକିନା ଲୋକମାନେ ଏଠି ଆମିଷ ଖାଇବାକୁ ବହୁତ ପସନ୍ଦ କରନ୍ତି ଆମିଷ ଆମିଷର ଚାହିଦା ବହୁତ ବେଶୀ ରହିଛି ଆଉ କେବଳ ପର୍ବପର୍ବାଣି ପୂଜା ଏମିତି ଦିନମାନଙ୍କରେ ସେମାନେ କେବଳ ଆମିଷ ଖାଇନଥାନ୍ତି ଆଉ ନିରାମିଷ ଖାଇଥାନ୍ତି ଏମିତି ବହୁତ ନିରାମିଷକୁ କ୍ଷତି ପହଞ୍ଚାଉଛି ସେଥିପାଇଁ ନିରାମିଷ ବ୍ୟବସାୟ ବହୁତ ପ୍ରଭାବିତ କରୁଛି